ହ୍ୟାଲୋ ଲୋକାଲ୍ କିଚେନ୍ରୁ କହୁଥିଲେ ମୁଁ ସନ୍ଧ୍ୟାରାଣୀ କହୁଥିଲି ମୁଁ ବିରିୟାନୀ ଅର୍ଡ଼ର କରିଥିଲି ଆପଣ ପିଜା ଡେଲିଭର୍ କରିଛନ୍ତି ଆପଣ ଏମିତି କେମିତି କରୁଛନ୍ତି ଅର୍ଡ଼ର କିଛି ହେଇଛି ଆପଣ ଡେଲିଭର୍ କିଛି କରୁଛନ୍ତି ଭୁଲ୍ ଆପଣ କରିଛନ୍ତି ନା ଆପଣଙ୍କ ପିଲାମାନେ ଆଜି ଆପଣ ଏଇଟା ମୋ ସହିତ କଲେ ଏମିତି ତ ଆପଣ ସମସ୍ତଙ୍କ ସହିତ କରୁଥିବେ ଦେଖନ୍ତୁ ୱିଦ୍ଇନ୍ ଫିପ୍ଟିନ୍ ମିନିଟ୍ ଭିତରେ ଆପଣ ପିଜା ରିଟର୍ନ ନେଇକି ବିରିୟାନୀ ଡେଲିଭର୍ କରିବେ ନା ଯଦି ଲେଟ୍ ହେବ ତା'ହେଲେ ମୋ ମନି ମୋତେ ରିଟର୍ନ୍ କରିଦିଅନ୍ତୁ ମୁଁ ଅନ୍ୟ କେଉଁଠୁ ଅର୍ଡ଼ର କରିଦେବି ଦେଖନ୍ତୁ ଆପଣ ଯେତେବେଳେ ଅର୍ଡ଼ର ପ୍ୟାକିଂ କରୁଛନ୍ତି କଷ୍ଟମର୍ ଯାହା ଅର୍ଡ଼ର କରିଛନ୍ତି ସେଇଟା ଦେଖିକି ପ୍ୟାକିଂ କରନ୍ତୁ ଡେଲିଭର୍ କଲାବେଳେ ଠିକ୍ ଜାଗାରେ ଠିକ୍ ଜିନିଷ ଡେଲିଭର୍ କରନ୍ତୁ ଆପଣଙ୍କ ଭୁଲ୍ ପାଇଁ କଷ୍ଟମର୍ ହଇରାଣ ହେଇଯାଉଛନ୍ତି ତ ନେକ୍ସଟ୍ ଟାଇମ୍ଠୁ ଦେଖିକି କାମ କରନ୍ତୁ ନହେଲେ କମ୍ପ୍ଲେନ୍ କର